ଛାତ ଉପରେ ବଗିଚା କରିବା ମାଟିରେ ସାଧାରଣ ବଗିଚା କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଯାହାକି ମାଟିରେ ଚାଷ କଲେ ମାଟି ଅଧିକ ଉର୍ବର ହୋଇଥାଏ ଗଛ ଯେତିକି ପରିମାଣରେ ଖାଦ୍ୟ ପାନୀୟ ଶୋଷିବା କଥା ଠିକ୍ ଭାବରେ ପାଇଥାଏ ଛାତ ଉପରେ ଲଗା ଯାଇଥିବା ଗଛ ବେଶୀ ପରିମାଣରେ ଭଲ ହୁଏ ନାହିଁ ତଳେ ମାଟିରେ ଫଳିଥିବା ପରିବା ହେଉ କିମ୍ବା ଅନ୍ୟାନ୍ୟ ଫୁଲ ଫଳ ହେଉ ତାର ବାସ୍ନା ଅଲଗା ହୋଇଥାଏ ଟେଷ୍ଟ ମଧ୍ୟ ଭଲ ଲାଗି ଥାଏ ସେଥିପାଇଁ ଛାତ ଉପରେ ବଗିଚା କରିବାକୁ ବହୁତ ଭଲ ଲାଗେ